ଆମର ପ୍ରିୟ ଖେଳ ହେଉଛି କ୍ରିକେଟ୍ କ୍ରିକେଟ୍ ଯାହାକି ଆମର ଗ୍ରାମ ଅଞ୍ଚଳରେ ସବୁଠାରେ ଖେଳିଥାନ୍ତି ଏହି ଖେଳକୁ ସମସ୍ତ ପିଲାମାନଙ୍କୁ ଭଲ ଲାଗିଥାଏ ଏହି ଖେଳ ଦ୍ୱାରା ଆମର ଆମ ଗାଁ'ରେ ଫିଲ୍ଡ ନଥିବାରୁ ମଧ୍ୟ ଆମେ ଜମିରେ ମଧ୍ୟ ଯାଇ ଖେଳିଥାଉ ଏହି ଖେଳରେ ଆମ ଦଶ କୋଡ଼ିଏ ହଜାର ବାନ୍ଧିକି ଆମେ ଖେଳିଥାଉ ବା ବିଜୟତା ଲାଭ କରିଥାଉ ଏହାଦ୍ୱାରା ଆମେ ପିଲାମାନଙ୍କୁ ବହୁତ ଖୁସି ଏଇ ଥଣ୍ଡାଫଣ୍ଡା ଖାଇକି ସମସ୍ତେ ମଜାରେ ଘରକୁ ଯାଇଥାଉ ବା ଏହା ଖରା ଦିନରେ ସବୁ ବର୍ଷ ଖେଳିଥାଉ ଏହି ଖେଳକୁ ସମସ୍ତ ପିଲା ଭଲ ପାଆନ୍ତି ଏବଂ ସମସ୍ତେ ଭଲ୍ସେ ଖେଳିଥାନ୍ତି ଏହା ଖେଳିବା ଦ୍ୱାରା ଆମମାନଙ୍କୁ ଭଲ ଲାଗିଥାଏ